ଆଜ୍ଞା ମୁଁ କହୁଥିଲି ଦୁର୍ଯୋଧନ ସାହୁ କହୁଥିଲି ଦୁର୍ଯୋଧନ ସାହୁ ଆନନ୍ଦପୁରରୁ କହୁଥିଲି ଆପଣ ସମ୍ବଲପୁର ଶାଢ଼ୀ ଦୋକାନ ଟିକେ ବାବଦରେ ମୋତେ କ'ଣ କହିବେକି ହଁ ଆନନ୍ଦପୁରରେ ଅଛି ହଁ ଆମର ଅଛି ଗୋଟେ ବିଭାଘର ଶାଢ଼ୀ ଅଛି କିଣିବା ପାଇଁ ଆଉ ଝିଅଙ୍କ ପାଇଁ ଟିକେ ଟିକେ ଭଲ ଭଲ ଶାଢ଼ୀ ଟିକେ ଦରକାର ଆଉ

ହଁ ଏଇ ପାଞ୍ଚ ହଜାର ଚାରି ହାଜର ସାଢ଼େ ଚାରି ହଜାର ଏଇଭଳିର ଆଠ ପିସ୍ ଦରକାର ଦୀପା ଷ୍ଟାଇଲ୍ ଦୀପକ ଟେକ୍ସଷ୍ଟାଇଲ୍

ହଁ ଦୀପକ ଟେକ୍ସଷ୍ଟାଇଲ୍ ହେଲେ ନା କିଛି ଆପଣଙ୍କ ମାର୍ଫତ୍ରେ କିଛି ଆଉ କିଛି ହେଇପାରିବନି

ଆପଣଙ୍କ ପାଖରୁ ଫୋନ୍ କଲେ ଆପଣ କଲ୍ କରିଦେବେ ନା କ'ଣ ଏଇଠି ସମ୍ବଲପୁରରେ ହଉ ତା'ହେଲେ ଆଜ୍ଞା ହଉ

ହଁ କୁହନ୍ତୁ

ନା ମୁଁ କାଇଁ କାହାକୁ କାଇଁ କହିବି କି ଆପଣଙ୍କ ପାଖରେ ତ ଆଉ ଯଦି ଆପଣ ସେଠି ଅଛନ୍ତି ମୁଁ ତ ଡାଇରେକ୍ଟ ଯାଇ ଆପଣ

ହଁ ସେତିକି ତ ଆଜ୍ଞା ଦରକାର ତ ଆଉ ମୁଁ ତ ହେଠି କାହାକୁ ମୁଁ କ'ଣ କାହାକୁ ମୁଁ କ'ଣ ହେଠି କାହାକୁ ଚିହ୍ନିଛି ନା ଇଏ କରିଛି ନା କ'ଣ କି ଯାଇକି ପହଁଚିଲା ପରେ ଆପଣଙ୍କୁ ଫୋନ୍ ଫୋନ୍ କରିବି ଫୋନ୍ କଲା ପରେ ଆପଣ ଆସିକି ପହଁଚିକି ମୋତେ ଟିକେ ସାହାଯ୍ୟ କରିବେ ହଉ ରହିଲି ଆଜ୍ଞା